ଯୁବ ପିଢ଼ିମାନଙ୍କ ପାଖରେ ସବୁଠାରୁ ବଡ଼ ସମସ୍ୟା ହେଲା ପ୍ରଚଳିତ ବ୍ୟବସ୍ଥାରେ ଯେଉଁ ପାନ ଗୁଟ୍ଖାର ପ୍ରଚଳନ ବହୁଳ ମାତ୍ରାରେ ହେଲା ସେଇଥି ପାଇଁକା ଅଞ୍ଚଳର ସବୁ ଜାଗାରେ ପିଲାମାନେ ଆଉ ସରକାରଙ୍କର କିଛି ବିଧିବଦ୍ଧ ବ୍ୟବସ୍ଥା ନାହିଁ ତାକୁ ରୋକିବାପାଇଁ ତେଣୁ ସମସ୍ତେ ପାନ ଗୁଟ୍ଖା ଖାଇକି ନିଜର ଶରୀରକୁ ଖରାପ ଆଡ଼ିକି ନେଲେଣି ସେଇଟା ବଡ଼ ସମସ୍ୟା ଆମ ଜିଲ୍ଲାରେ ଲୋକମାନେ ପ୍ରତ୍ୟେକ ଘରେ ପ୍ରତ୍ୟେକ ପରିବାରରେ ଛୋଟ ଛୋଟ ପିଲାମାନେ ବି ଗୁଟ୍ଖା ପାନ ଖାଇକି ନିଜର ପାଟି କର୍କଟ ବା ନିଜର ବିଭିନ୍ନ ପ୍ରକାର ପାଟି ଜନିତ ରୋଗରେ ସେମାନେ ପଡ଼ିଲେଣି ହୃଦରୋଗ ବି ହେଲାଣି ତା'ପରେ ପରିବେଶ ଯେମିତି ଖାଦ୍ୟର ବହୁଳ ବ୍ୟବହାର କରୁଛନ୍ତି ସେ ଖାଦ୍ୟ ପାଇଁ ଥାଇରଏଡ଼ ବଢ଼ୁଛି କୋଲେଷ୍ଟ୍ରୋଲ ବଢ଼ୁଛି ଏହି ରୋଗକୁ ବଞ୍ଚିବା ପାଇଁକା ହେଲେ ବର୍ତ୍ତିବା ପାଇଁକା ହେଲେ ନିଜ ମନରେ ଆଗ ନିଜେ ନିଜେ ସମର୍ଥ ହେବାକୁ ପଡ଼ିବ ଯେ ନିଜେ ଜାଣିବେ କ'ଣ କରିବା ଦରକାର ତେଣୁ ଗୋଟିଏ ମାନେ ବହୁଳ ପରିମାଣରେ ପରାମର୍ଶ ଯଦି ଦିଆଯାଏ ଲୋକମାନେ ନିଶ୍ଚୟ ବଦଳି ପାରିବେ